ହଁ ହଁ ଆମର ନ ସବୁ ସୁବିଧା ଅଛି ଖେଲ୍ ପଡ଼ିଆ ଅଛି ସ୍ପୋଟସ୍ କ୍ଲବ୍ ବୋଲି ଅଛି ଆଉ ଛୁଆମାନଙ୍କର ଖେଲ୍ବାର୍ ଟା ହେଲେ ସବୁ ସୁବିଧା କରା ହେଇଛି ଆମର୍ ନ ସ୍ପୋଟସ୍ କ୍ଲବ୍ ବୋଲି ଅଛି ସେଇ କ୍ଲବ୍ରେ ସଭି ଜମା ହେଇସନ୍ ଆମର ଯେଉଁ ଖିଲାଡ଼ିମାନେ ସେ କ୍ଲବ୍ ମୋତେ ସବୁ ତାଙ୍କର୍ କାମ୍ ଧାମ୍ ସବୁ କରୁସନ୍ ସବୁ ତା'ର ଡ୍ରେସ୍ ଚେଞ୍ଜ କରୁସନ୍ ଆଉ ପଡ଼ିଆରେ ଖେଲା ଖୋଲି କରୁସନ୍ ସେଥି ଲାଗି କ୍ଲବ୍ଟା ବହୁତ ବଢ଼ିଆ ଅଛି ଆଉ ଇକେ ପଡ଼ିଆରେ ଖେଲାବାର୍ ଲାଗି ଆମର କର୍ତ୍ତୃ ପକ୍ଷମାନେ ହେଲେ ଅଛନ୍ ଯେନ୍ତା କି ଧ୍ୟାନ୍ ଦେଇ କରି ସବୁ କରା କରି କରୁସନ୍ ଆରୁ ବହୁତ ବଢ଼ିଆ ହେସି ଆରୁ ଭଲ୍ ହେସି ଆମର ପଡ଼ିଆ ଭଲ ସବୁ ଖେଲା ଖୋଲି କରାହେଇସି